ହଁ ମୁଁ ଅନୁଭବ କରିଛି ଏଠାରେ ଆମର ଶିଳ୍ପ ଅନୁଷ୍ଠାନ ଗଢ଼ିଉଠିବା ପରେ ଗ୍ରାମୀଣ ଲୋକମାନେ ନିଜର ଛୋଟ ଛୋଟ ଶିଳ୍ପାୟନ କରି ଯେପରିକି ଇଟା ସିମେଣ୍ଟରେ ଯେଉଁ ଆକ୍ସ ବ୍ରିକ୍ ପାଉଁଶ ଇଟା ତିଆରିକରି ପ୍ଲାଣ୍ଟ ର ବର୍ଜ୍ୟ ବସ୍ତୁରୁ ପାଉଡ଼ରରୁ ପାଉଁଶ ଇଟା କରି ସେମାନେ ଛୋଟ ଛୋଟ ଇଟା ଫେକ୍ଟରି କରି ଚଳୁଛନ୍ତି ଏବଂ ଅନ୍ୟ କେତେକ ବିଭିନ୍ନପ୍ରକାର ପ୍ଲାଣ୍ଟ କୁ ସପ୍ଲାଏ ଦେଇ ସେମାନେ ବି କାର୍ଯ୍ୟକ୍ରମ ଚଳଉଛନ୍ତି